ଓଡ଼ିଶାର ସମ୍ବାଦ ଗଣମାଧ୍ୟମ ରାଜନୀତି ଏବଂ ସରକାରଙ୍କ ସହ ଜଡ଼ିତ ପ୍ରସଙ୍ଗକୁ ପ୍ରସଙ୍ଗକୁ ରିପୋର୍ଟର ସମାଧାନ କରନ୍ତି ଆଉ ରିପୋର୍ଟର୍ମାନେ ରିପୋର୍ଟର୍ମାନେ ଦୁଇ ଦୁଇ ପକ୍ଷକୁ ବୁଝେଇ ବୁଝେଇ ସମାଧାନ କରନ୍ତି ରିପୋର୍ଟର୍ ରିପୋର୍ଟର୍ମାନେ ନଥିଲେ ଏମାନେ ଏମାନେ ମାନେ ଝଗଡ଼ା ହୋଇପାରନ୍ତି ସେଥିପାଇଁ ରିପୋର୍ଟର୍ ହେଉଛନ୍ତି ବହୁତ ଜରୁରୀ ଆଉ ଡାହାଣ ଶିକାର ସମ୍ବେଦ ପକ୍ଷପାତିତା ରିପୋର୍ଟ ଡାହାଣୀ ଶିକାର ଓଡ଼ିଶାର ସମ୍ବାଦ ଗଣମାଧ୍ୟମ ରାଜନୀତି ରାଜନୈତିକ ପ୍ରସଙ୍ଗକୁ ପ୍ରସଙ୍ଗକୁ ସ୍ୱୀକାର କରନ୍ତି ରିପୋର୍ଟର୍ ରିପୋର୍ଟର୍ ରିପୋର୍ଟର୍ମାନେ ସବୁ ନେତା ସବୁ ନେତା ସବୁ ନେତାମାନଙ୍କୁ ବୁଝେଇକି ବୁଝାନ୍ତି ରିପୋର୍ଟର୍ମାନେ ହିଁ ଆମ ଓଡ଼ିଶାରେ ଆଉ ଓଡ଼ିଶା ଆମର ବହୁତ ଭଲ ରାଜ୍ୟ ସେମିତି କେମିତି ସେମିତି କିଛି ତ ଜଡ଼ିତ ପୋଷଣ ଓ କିଛି ତ ହେଉନାହିଁ ସେଥିପାଇଁ କିପରି ସମାଧାନ କରେ ଏବଂ ସରକାରଙ୍କ ସହ ଜଡ଼ିତ ପ୍ରସଙ୍ଗକୁ କିପରି ଆମେ ସମାଧାନ କରିବା ସେସବୁ ଆମେ ଦେଖୁଛୁ ଆଉ ଦେଖିକି ଆମେ ରହୁଛୁ ରିପୋର୍ଟ୍ କରନ୍ତୁ ଯେ ରିପୋର୍ଟ୍ କରନ୍ତୁ ଯେ ଏହିକି ଭଲ ସମାଧାନ କରନ୍ତୁ ସେମାନେ ବହୁତ ସେମାନେ ବହୁତ ଭଲ ଭଲ ନ୍ୟୁଜ୍ ସବୁ କରନ୍ତି ଆଉ ସେମାନେ କରନ୍ତୁ ସମାଧାନ